ହାଲୋ ମୁଁ ପ୍ରତାପ କୁମାର ସାହୁ କହୁଛି ଆପଣ ରଘୁ ବାବୁ କହୁଛନ୍ତି ତ ଆଉ ଆପଣଙ୍କର ଗାଡ଼ି କାଳେ ଭଡ଼ାରେ ଯାଉଛି ଆପଣଙ୍କର କେତେଟା ଗାଡ଼ି ଅଛି ଦୁଇଟା ହଉ ଆଉ ଆପଣଙ୍କର ଗାଡ଼ିରେ ପାଞ୍ଚ ଛଅ ଜଣ ଜାଗା ଧରିବ ତ ଆଉ ଆମର କାଲି ପୁରୀ ବୁଲି ବୁଲିଯିବାର ଥିଲା ହଉ ଆପଣ କେତେ କ'ଣ ଭଡ଼ା ନେବେ ନାଁ ମ ଦୁଇ ହଜାର ଟଙ୍କା ବହୁତ ବେଶୀ ହେଇଯାଉଛି ଆଉ ଟିକେ କମ ପାଞ୍ଚ ଶହ ଛଅଶହ ଭିତରେ ନେଉନାହାନ୍ତି ହଉ ହଜାର ଟଙ୍କା ନେବେ ତା'ହାଲେ ଆଉ କାଲି କାଲି ଛଅଟା ସାତଟା ଭିତରେ ଆସିକି ଟିକିଏ ପହଞ୍ଚିଯିବେ ଆମର ଟିକେ ଜଲଦି ଯିବାର ଅଛି ଦୂର ବାଟ ତ ହଁ ଆପଣଙ୍କର ହଉ ନଅଟା ଦଶଟା ହେଲେ ଆସିଲେ ଚଳିବ ବି